କିଏ କ'ଣ କହୁଛୁ ହଁ କେଉଁଠି ରହିବୁ କେଉଁଠି ଯସ୍ମିନ ନାହିଁ ସେଇଠିକି ଯିବାନି ମୁଁ ଯାଇଥିଲି ସେଇଠି ଭଲ ନାହିଁ ଖାଇବା ନା ସେଇଠି ଖାଇବା ଏତେ ଭଲ ନାହିଁ ରେନ୍ବୋକୁ ଯିବା ସେଇଠି ଭଲ ଚିକେନ୍ ବିରୀୟାନୀ ସବୁ କରୁଛନ୍ତି ଚିକେନ୍ ବିରୀୟାନୀ ସବୁ ଭଲ ସେଇଠି ଖାଇବା ବହୁତ ଟେଷ୍ଟି ସେଠିକି ଯିବା ତୋ ସାଙ୍ଗମାନଙ୍କୁ ଡାକିବୁ ହଁ ମୁଁ ମୋ ସାଙ୍ଗମାନଙ୍କୁ ହଁ ମୁଁ ସମସ୍ତଙ୍କୁ ଡାକିଦେବି ଆଉ ସେଠିକି ଯିବା ଖାଇବା ଆଉ ସେଇଠି ଖାଇବା ବହୁତ ଟେଷ୍ଟି ମୁଁ ଏଇ ଦଶ ମିନିଟ୍ ଭିତରେ ବାହାରୁଛି ଆଉ ସମସ୍ତଙ୍କୁ ଡାକିକି ସେଇଠି ଠିଆ ହୋଇଥା ମୁଁ ଯାଉଛି ଦଶ ମିନିଟ୍ ଭିତରେ ରେଡି ହୋଇକି ଯାଉଛି ହଁ କେତେ ଅଛି ଭଲ ଅଛି ଏ ତିନିଶହ ଚାରିଶହ ଭିତରେ ଆଉ

ହଉ ମୁଁ ରଖୁଛି ମୁଁ ରଖୁଛି